ମୁଇଁ ଯେତେବେଲେ ପାଞ୍ଚ୍ ବର୍ଷ ହୋଉଥିଲା ମୁଇଁ ଗଛ୍ଟେ ଜଗିଥିଲି ଆମ୍ବ୍ ଗଛ୍ଟେ ଜଗିଥିଲି ବେଲେ ସେ ଗଛ୍ ନା ଈହାଦେ ମୁଇଁ ଯେନ୍ତା ବଢ଼ିଲି ସେ ଗଛ୍ ବି ହେନ୍ତା ଧୀରେ ଧୀରେ କରି ବଢ଼ତେ ଗଲା ସେ ଗଛ୍ରେ ଏହାଦେ ନା ମୁଇଁ କେତେ ଆମ୍ବ୍ ଫଳସି ମୋର୍ ସାଙ୍ଗେ ସାଙ୍ଗେ ସେ ବଢ଼ତେ ଗଲା ନା ବେଲେ ମୁଇଁ ବି ସେ ଆମ୍ବ୍ ଗଛ୍ର ଆମ୍ବ୍ ତୋଳସି ସେଟା ଆମ୍ବ୍ କାଟସି ନୁନ୍ ମିରଚା ସାଙ୍ଗେ ବାଟିକିନା ଖାଏସି ଫିର୍ ଚଟନୀ ବନାସି ଆଉ ଆଉ ବି ଏନ୍ତା ସେ ଛୁଆମାନଙ୍କେ ଡ଼ାକି କିନା ଦେଇ ଦେସି ଲେତି ବି ଖାଇସି ହଁ ଆଉ ବାକି ଜିନିଷ୍ ମାନେ ବି ଗଛ ମାନେ ବାଡ଼ି ଜଗା ହେଇଛେ ଲେକିନ୍ ମୁଇଁ ଯେନ୍ ଗଛ୍ ଜଗିଥିଲି ଆମ୍ବ୍ ଗଛ୍ ଟା ସେଟା ମୋର୍ ସାଙ୍ଗେ ବଢ଼ିଛେ ତ ତାର୍ ଲାଗି ମତେ ବହୁତ୍ ଖୁସି ଲାଗସି ଯେ ସେ ମୋର୍ ସାଙ୍ଗେ ବଢ଼ି ପାରଲା ବୋଲିକିରି ଆରୁ ମୁଇଁ ଡ଼ାକି କରି ଛୁଆ ମାନଙ୍କେ ବି କହେସି ମୋର୍ ସାଙ୍ଗମାନଙ୍କେ ବି କହେସି ଦେଖ ଏ କି ମୁଇଁ ଗଛ୍ଟା ଜଗେଇଥିଲି ଆର୍ ଇ ଗଛ ଟା ଏତେ ବଡ଼୍ ହେଇଗଲା ତ ମୁଇଁ ବି ସେଥିରଲାଗି ଖୁସି ସେମାନେ ବି ସତ କହୁଚୁ କି ଠକୁଚୁ କହୁଛନ୍ତି ମୁଁ ସତ କହୁଛେ କହେସି ଆଉ ସେଟା ଯଗିଛେ ମୁଇଁ ଆଉ ତାକେ ଯେତେ ବର୍ଷ ହେଲା ମୁଇଁ ତାହାକେ ବି ଜାନିପାରଲେ ଯେ ଲେକିନ୍ ସେଇ ହିସାବେ ସେ ତାକେ ମୁଇଁ ଆଜ୍ ତକ୍ ବି ଜାନିପାରସି ଆଉ ମତେ ବହୁତ୍ ବହୁତ୍ ଖୁସି ଲାଗସି ତାର୍ ଲାଗି ବୋଲିକରି